ଆଚ୍ଛା ଆଜ୍ଞା କୁହନ୍ତୁ ହଁ କେଉଁ ଚାଉଳ ନେବେ ଉଷୁନା ନା ଅରୁଆ ଅରୁଆର ଅଛି ମାନେ ତିନି ପ୍ରକାରର ଅଛି ଆମ ଲୋ କ୍ଵାଲିଟି ଆମ ଗାଁଉଲି ଚାଉଳ ସେହିଟା ଅଛି ଗୋଟିଏ ବାସୁମତୀ ଅଛି ଆମେ ସାଧାରଣତଃ ଗାଁରେ ଯେଉଁ ଚାଉଳଟା ବ୍ୟବହାର କରୁଛୁ ସେହିଟା ଚାଳିଶ ଟଙ୍କା ସେହିଟା ଚାଳିଶ ଟଙ୍କା ପଡ଼ୁଛି କିଲୋ ବାସୁମତୀ ଚାଉଳଟା ବର୍ତ୍ତମାନ ସେହିଟା ହେଉଛି ଷାଠିଏ ଟଙ୍କା ଆଉ ଯେଉଁଟା ଗୋଟିଏ ଟିକେ ଲମ୍ବା ରହିବ ସେହିଟା ଅନ୍ନପୂର୍ଣ୍ଣା ଚାଉଳଟା ସେହିଟା ହେଉଛି ପଞ୍ଚଷଠି ଟଙ୍କା କେଉଁଟା ନେବାକୁ ଚାହୁଁଛ ଭଲ କ୍ଵାଲିଟିଟା ସେହିଟା ଯେଉଁଟା ପଞ୍ଚଷଠି ଟଙ୍କା ପଡ଼ୁଛି ନା ଯେଉଁଟା ବାସୁମତୀ ଚାଉଳଟା ଚାହୁଁଛନ୍ତି ନା କ'ଣ କହୁନାହାନ୍ତି ଯେଉଁଟା ନେବେ ହେଉ କେବେ ନେବେ କହିବେ ସେହି ଅନୁସାରେ ମୁଁ ଏହିଟା ରଖିଦେଇଥିବି ପ୍ୟାକ୍ କରିକି ରଖିଦେବି ଆଉ ଅର୍ଡ଼ର କରିଦେବି ଏହିଟା କେତେ କିଲୋ ନେବେ ଆପଣ ହଁ ହେଉ ଆଉ ଉଷୁନା ଚାଉଳ ନେବେ କି ତୁମେ ତ ହାଇ କ୍ଵାଲିଟିଟା କହୁଛ ଭଲଟା ନେବା ପାଇଁ କହୁଛ ସେହିଟା ପଞ୍ଚଷଠି ଟଙ୍କା ଲେଖାଏଁ ପଡ଼ୁଛି ଆଉ ଆଉ ସେହିଟା ପ୍ୟାକ୍ ହଁ ହଁ ହଁ ଆସନ୍ତୁ କେଉଁଦିନ ନେବେ ଆସନ୍ତୁ ମୁଁ ତ ଘରେ ଅଛି ଆସନ୍ତୁ କେଉଁ ଦିନ ନେବା କଥା ଆସନ୍ତୁ ଆଉ ହଁ ହଁ ବର୍ତ୍ତମାନ ସେ ଚାଲିଛି ସେ ତ ଚାଉଳ ବସା ଚାଲିଛି ଆସୁଛି ତିନିଟା କ୍ୱାଲିଟି ହଁ ସେହିଟା ଭଲ ଅଛି ସେହିଟା ଟିକେ ଦେଖିବାକୁ ହଁ ହଁ ହଁ କରିଦେବୁ କ୍ଵାଲିଟି ଭଲ ରହିବ ଆଉ ତଥାପି ଯଦି ଭଲ ନ ପଡ଼ିଲା ରିଟର୍ଣ୍ଣ କରିଦେବେ ଭଲ ଅଛି ଦେଖନ୍ତୁ କ୍ଵାଲିଟି ଆସିକି ଦେଖିବେ ତା'ପରେ ନେବେ ଆଉ ନାହିଁ ଯଦି ଚାହୁଁଛନ୍ତି ସେହିଟା ନହେଲେ ଷାଠିଏ ଟଙ୍କାରେ ନେଉନାହାନ୍ତି ସେହିଟା ଆହୁରି ବଢ଼ିୟା ଛୋଟ ଛୋଟ ଅଛି ତାଠୁ ଟିକେ ସାଇଜ୍ ଛୋଟ ଭଲ ବାସ୍ନା ଅଛି ଆଉ ସେହିଟା ନେଉନାହାନ୍ତି ନହେଲେ ହଁ ସେହିଟା ଷାଠିଏ ଟଙ୍କା ହେଲେ ଛଅ କିଲୋକୁ ଛତିଶ ତିନିଶହ ଷାଠିଏ ଟଙ୍କା ପଡ଼ିବ ଛଅ କିଲୋ ନେବେ ପରା ପାଞ୍ଚ କିଲୋ ତିନିଶହ କରିଦେବା ଛଅ କିଲୋ ତିନିଶହ ଷାଠିଏ ଟଙ୍କା ପଡ଼ିବ ଆଉ ତିନିଶହ ଷାଠିଏ ଟଙ୍କା ବସୁମତୀଟା ବସୁମତୀ ଚାଉଳଟା ମୁଁ କହୁଛି ହଁ ଆସନ୍ତୁ ତିନିଟା କ୍ଵାଲିଟି ଦେଖିବେ ଯେଉଁଟା ପସନ୍ଦ ହେବ ସେହିଟା ନେବେ ଆଉ ଆମ ଗାଁ ଗହଳିରେ ଯେଉଁଟା ହେଉଛି ସେହିଟା ନରମାଲି ଚାଳିଶ ଟଙ୍କା ବସୁମତୀଟା ଷାଠିଏ ଟଙ୍କା ଆଉ ଯେଉଁଟା ହେଉଛି ଅନ୍ନପୂର୍ଣ୍ଣା ଚାଉଳ ସେହିଟା ହେଉଛି ଅନ୍ନପୂର୍ଣ୍ଣା ଚାଉଳ ବହୁତ ସ୍ମେଲ୍ ହେଉଛି ଅଧିକ ଟିକେ ସେହିଟା ହେଉଛି ପଞ୍ଚଷଠୀ ଟଙ୍କା ମୁଁ କହୁଛି ବସୁମତୀଟା ନିଅନ୍ତୁ ଭଲ ପଡ଼ିବ ଆସିକି ଦେଖିକି କରିବେ ଆଉ ନେବେ ହେଉ ଆସନ୍ତୁ ରଖିବି ହଁ ଆଉ କାଲି ଆସନ୍ତୁ ହେଉ ରଖୁଛି